ଛୋଟ ବ୍ୟବସାୟ ହେଉଛି ଅଗର୍ବତୀ ସିଲେଟ ଫିନାଇଲ ସେନିଟାଇଜର ମିନେରାଲ ୱାଟର ଇତ୍ୟାଦି ଆହୁରି ବହୁତ ଗୁଡ଼ାଏ ହେଉଛି ଆମର ଛୋଟ ବ୍ୟବସାୟର ଗୋଟେ ଗୋଟେ ଉଦାହରଣ ଯେଉଁଥିରେ କି ଆମେ ବହୁତ ଭଳ ଫିଡ଼ବ୍ୟାକ୍ ପାଇଥାଉ ଏବଂ ଆମକୁ ବେଶୀ କଷ୍ଟ ବି ହୁଏ ନାହିଁ ଏବଂ ଆମେ ସାଧାରଣତଃ ଅଗରବତୀ ବନେଇବା ବେଲେ ମହମ ଗୁଡ଼ାକୁ କଲେକ୍ଟ କରିକି ଗୋଟେ ପରଫେକ୍ଟ ସେପ୍ ଦେଇକି ତା ଭିତରେ ଗୋଟେ ସଳିତା ଦେଇକି ତାପରେ ମହମବତୀର ସେହି ଟାକୁ ପକେଇକି ଆମେ ମହମବତୀ ତିଆରି କରିକି ପ୍ୟାକେଟ କରିକି ଆମେ ମାର୍କେଟରେ ପଠେଇଥାଉ ଆମର ଏତିକି ଇରେ ଆମକୁ ବହୁତ ଭଲ ପଇସା ବି ମିଲିଥାଏ ପଇସା ବି ଆସିଥାଏ ଏବଂ ଆମର କଷ୍ଟ ବି ବେଶୀ ହୁଏନାହିଁ ଏବଂ ଏହି ମହମବତୀ ଆମକୁ ପ୍ରାୟ ସବୁ ସବୁ ପର୍ବପର୍ବାଣିରେ ଦରକାର ପଡ଼ିଥାଏ ଏବଂ ଲୋକମାନଙ୍କର ଏହି ମହମବତୀରେ ବହୁତ ଚାହିଦା ଅଛି ସେଥିପାଇଁ ତଥ୍ୟ ତାଲିକା ଭୁକ୍ତ ଆମର ଏଇଟା ବହୁତ ଭଲ ପ୍ରଡ଼କ୍ଟ ଆଉ ଛୋଟ ବ୍ୟବସାୟ ଭିତରେ ଏଇଟା ଗୋଟେ ଭଲ ଜିନିଷଟା